ମୁଁ ଯେତେବେଳେ ସ୍କୁଲରେ ପଢ଼ୁଥିଲି ଆଉ ସେହି ସମୟରେ ମୁଁ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲି ସେଇ ସମୟରେ ଆଉ ମୋତେ କହିଲେ ଯେ ତୁ ଦୌଡ଼ିବୁ କିି ତେବେ ମୁଁ କହିଲି ହଁ ଦୌଡ଼ିବି ତାପରେ ସେମାନେ ଗୋଟେ ଫର୍ମ ଫିଲଅପ୍ କରିବାକୁ କହିଲେ ଆଉ ତୁମର ସ୍କୁଲ୍ରୁ ତୁମକୁ ସାତ ଆଠ କିଲୋମିଟର ଯିବାକୁ ପଡ଼ିବ କହିଲେ ତେଣୁ ମୁଁ କହିଲି ହଉ ଯିବି ଗଲି ସେମାନେ ମୋତେ ଗୋଟେ ଏକ୍ସପେରିମେଣ୍ଟ ନିଜର ଏକ୍ସପେରିମେଣ୍ଟ ମାନେ ନିଜର ପ୍ରାକ୍ଟିସ୍ ବିଷୟରେ କହିଲେ ପ୍ରାକ୍ଟିସ୍ ବିଷୟରେ କହିଲେ ଯେ ଏମିତି ହବ ସେମିତି ହବ ଏ ଟାଇପ୍ର ହବ କହିଲେ ତେଣୁକରି ମୁଁ ସେମାନଙ୍କର ତାଙ୍କର ଡାଇରେକ୍ସନ୍ ଅନୁସାରେ ମୁଁ ଚାଲିଲି ସେ ଡାଇରେକ୍ସନ୍ ଅନୁସାରେ ଆମକୁ ଗୋଟେ ଗୋଷ୍ଠୀ କରାହେଲା ଆଉ ସେଇ ଗୋଷ୍ଠୀ ମଧ୍ୟରେ ଆମମାନଙ୍କୁ ଏଗାର ଜଣଙ୍କୁ ରଖା ହେଲା ଏଗାର ଜଣକୁ ରଖା ହେବା ସତ୍ତ୍ୱେ ଗଲୁ ଆମମାନଙ୍କୁ ବହୁତ ଟ୍ରେନିଂ ମଧ୍ୟ ଦିଆ ହଇଥିଲା ସେ ଫିଲ୍ଡରେ ଗଲୁ ଡର ମଧ୍ୟ ଲାଗୁଥିଲା ଡର ଲାଗୁଥିଲା ତାପରେ କେବେ ଫାଷ୍ଟରେ ମୁଁ ଦୌଡ଼ ପ୍ରତିଯୋଗିତାରେ ଫାଷ୍ଟ ଭାଗ ନେଇଥିଲି ଡର ଲାଗୁଥିଲା ଆଉ ପ୍ରାକ୍ଟିସ୍ କରିଥିଲି ଆଗରୁ ମଧ୍ୟ ପାଇଁ କିନ୍ତୁ ଡର ଲାଗୁଥିଲା ଡରି ଡରି ମୁଁ ଦୌଡ଼ୁଥିଲି କିନ୍ତୁ ସେ ଜାଗାରେ ଦୌଡ଼ିଲି ସାର୍ ମୋତେ ବହୁତ ଇଏ କଲେ ବ୍ଲକ୍ ସ୍ତରୀୟରେ ଥିଲା ସେଇଟା ବ୍ଲକ୍ ସ୍ତରୀୟ ପାଇକା ଖେଳ ବୋଲି ଗୋଟେ ଦୌଡ଼ ପ୍ରତିଯୋଗିତା ଥିଲା ଏବେ ସେଇ ଅନୁଭୂତି ଥିଲା ମୋର ପାଇଁ ଯେ ଏତେ ମାନେ ସେଇଦିନରୁ ମୁଁ କ'ଣ କଲି ଯେ ସେଇଦିନରୁ ମୁଁ ନିଜର ପ୍ରାକ୍ଟିସ୍କୁ ଆଗକୁ ବଢ଼େଇଲି ସେଇଦିନରୁ ମୋତେ ଡର ଆଉ ଲାଗ୍ଲା ନାହିଁ ସେଦିନର ମୁଁ ଖେଳି ଖେଳି ଆସୁଅଛି ଖେଳିବା ସତ୍ତ୍ୱେ ଆଉ ମୋତେ ଆଉ ଏବେ ଭୟ ମଧ୍ୟ ଲାଗୁନାହିଁ ଖେଳିପାରୁଛି ଅନ୍ୟ ବିଷୟ କରିପାରୁଛି ତେଣୁକରି ଡରିବା ଦ୍ୱାରା କିଛି ହେବ ନାହିଁ ଅନୁଭୂତି ଏହା ଯେ ଆମକୁ ଡରିଲେ କିଛି ହେବ ନାହିଁ ତେଣୁକରି ଆମକୁ ଡରିବା ଦ୍ୱାରା କୌଣସି ଜିନିଷ ମିଳିବ ନାହିଁ ଆଉ ଆମକୁ ଗୋଟେ ଜାଗାରେ ପାଦ ଦେଲେ ଅନ୍ୟ ଜାଗା ଆସିବ ଆଉ ଯଦି ଅନ୍ୟ ଜାଗା କମ୍ପ୍ଲିଟ୍ ନହବା ପର୍ଯ୍ୟନ୍ତ ଆମେ ସେ ଜିନିଷଟାକୁ ଆମେ କମ୍ପ୍ଲିଟ୍ କରିପାରିବା ନାହିଁ ଆମେ ଡରବା ନାଇଁ ନିଜର ଅନୁଭୂତିକୁ ନେଇକି ଯିବା ନିଜର ଟ୍ୟାଲେଣ୍ଟକୁ ଦେଖାଇବା ଆଉ ନିଜର ସକ୍ଷମ ଜିନିଷକୁ ସେଠି ନ ନେଇକି ଗଲେ ଆମେ ଆଗକୁ କେବେ ବଢ଼ିପାରବା ନାହିଁ ଆଉ ଆମେ ସାକ୍ସେସଫୁଲି ହେଇପାରବା ନାହିଁ ତେଣୁକରି ମୁଁ ଗୋଷ୍ଠୀ ସହିତ ଦୌଡ଼ିଛି ବ୍ଲକସ୍ତରୀୟରେ ଯୋଗ ଦେଇଛି ତେବେ ଅନୁଭୂତି ମୋର ଏହା ଯେ ମୁଁ ଏବେ ମଧ୍ୟ ମୋର ଦୌଡ଼ବାରେ ମୋର ଇଣ୍ଟରେଷ୍ଟ ଅଛି ଦୌଡ଼ବାରେ ହଉ ଖେଳିବାରେ ହଉ ଫୁଟବଲ୍ ହଉ କ୍ରିକେଟ୍ ହଉ ତାପରେ ଭଲିବଲ୍ ହଉ ଅନ୍ୟାନ୍ୟ ବିଷୟ ସବୁ ମୁଁ କ'ଣ କରୁଅଛି ଆରାମସେ ଦୌଡ଼ି ପାରୁଅଛି ଆଉ ଦୌଡ଼ିବା ଦ୍ୱାରା ମୋ ସେ ନିଜର ଗୋଡ଼ ବି ଷ୍ଟ୍ରଙ୍ଗ ଅଛି ଦୌଡ଼ିବାରେ କିଛି ଅସୁବିଧା ହଉନାହିଁ ଆଉ ଦୌଡ଼ିବା ଦ୍ୱାରା ନିଜର ଫିଜିକାଲି ମେଣ୍ଟେନ ଭଲ୍ ରହିବ ଶରୀର ସୁସ୍ଥ ଥିବ ସୁସ୍ଥସବଳ ଶରୀର ଥିବ ଏବଂ ଦୌଡ଼ବା ଦ୍ୱାରା ପୁରା ଷ୍ଟଙ୍ଗ ମୁଁ ପ୍ରଥମରେ ଦୌଡ଼ି ଦୌଡ଼ୁଛି ଦ୍ଵିତୀୟରେ ତ ଦୌଡ଼ୁଛିି ତାପରେ ଫୁଟବଲ୍ ବି ଖେଳୁଛି ତାପରେ କ୍ରିକେଟ୍ ବି ଖେଳୁଛି ତାପରେ ଭଲିବଲ୍ ବି ଖେଳିଛି ଏମିତି ଅନ୍ୟାନ୍ୟ ବିଷୟ ଗୁଡ଼ାକ ମୁଁ ଖେଳୁଛି ଆଉ ଖେଳିବା ଦ୍ୱାରା ମୋର ଅନୁଭୂତି ଏହା ଯେ ମୁଁ ଅନୁଭୂତିକୁ ମୁଁ ବଜାଇ ରଖିପାରିଛି ଆଉ ଅନୁଭୂତି ମୋର ପୁରା ଇଏ ହେଉଛି ଆଉ ସମୟ ଅନୁସାରେ ଖେଳିବାର ବୁଲବାର ସ୍କୁଲ୍ ସମୟରୁ ଆରମ୍ଭ କରିକି ମାନେ ଏଇ ମାନେ କଲେଜ୍ ଲାଇଫ୍ ସରିବା ପର୍ଯ୍ୟନ୍ତ ମୁଁ ମୋର ଦୌଡ଼ିବାଟା ମୋର ପାଇଁ ଗୋଟେ ଉତ୍ତମ ବିଷୟ ହେଇପାରିଲା ମୋର ଲାଇଫ୍ରେ ବିଷୟ ମୋର ସରିପାରିଲା ତେଣୁ ମୋର ଅନୁଭୂତି ଏହା ଯେ ମୁଁ ଦୌଡ଼ୁଛି ଦୌଡ଼ି ଖେଳୁଛି ଆଉ ଅନ୍ୟମାନଙ୍କୁ ବି ଶିଖାଉଛି ଆଉ ଗୋଷ୍ଠୀ ସହିତ ବି ଖେଳୁଛି ଜଣେ ବି ଖେଳୁଛି ତିନି ଜଣଙ୍କର ବି ଖେଳୁଛି ଆଉ ଚାରିଜଣ ସାଙ୍ଗରେ ବି ଖେଳୁଛି ଏକଲା ବି ଖେଳୁଛି ପରିବାରରେ ବି ଖେଳୁଛି ସାଙ୍ଗସାଥିମାନଙ୍କ ସହିତ ମଧ୍ୟ ଖେଳୁଛି ତେଣୁ ଗୋଷ୍ଠୀ ସହିତ ଦୌଡ଼ୁ ଦୌଡ଼ୁଛି ମୁଁ ଏବଂ ବ୍ଲକ୍ ସ୍ତରୀୟ ଦୌଡ଼ିଛି ମୁଁ ଆଉ ତେବେ ମୋର ଅନୁଭୂତି ଯେ ବହୁତ ବଢ଼ିଆ ଅନୁଭୂତି ଥିଲା ମୋତେ ମୋର ଟିଚରମାନେ ପରିବାର ଲୋକମାନେ ଆଉ ସ୍କୁଲର ସାଙ୍ଗମାନେ ସାର୍ମାନେ ସମସ୍ତେ ମୋତେ ଦୌଡ଼ିବା ପାଇଁ ଖେଳବା ପାଇଁ ମୋତେ ସୁଯୋଗ ଦେଇଥିଲେ ଯେ ଖେଳେ ଦୌଡ଼େ ଦେହ ଭଲ ଥିବ ଏଇଟା ସବୁ କହିଥିଲେ